ଆମେ ପଶୁ ବେଲେ କାଣା କି କୁକୁଡ଼ା ଛେଲ୍ ମେଢ଼ି ଇଟା ଘେନି ଯାଏସୁଁ ଘୁଷୁରା ଏଇଟା ତାମାନେ ଆମର୍ ଘିନ ବାର କେ ଯାଏସୁଁ ବଜାର କେ ବେଲେ କୁକୁଡ଼ା ବି ଘିନସୁ ଛେଲ୍ ବି ଘିନସୁ ଆର ଘୁଷୁରା ବି ଘିନି କରି ଦୁଇ ପଇସା ପାଇବୁ ବୋଲିକରି ଆମେ ସେଟା ଘିନସୁ ବେଲେ ଯେତେବେଲେ ଛେଲ୍ ଘିନସୁ ତା'ର ଛୁଆମାନେ ଛୁଆ ଦବା ଗୁଟେ ଦଉ କି ଯୁଡ଼େ ଦଉ ବୋଇଲେ ସେଟାକେ ବଢ଼ାସୁଁ କୁକୁଡ଼ା ବି ଗୁଟେ କୁକୁଡ଼ା ଘିନି ଆଣିଲେ ସେଟା ବି ରଖ୍ବା ସେ ଛୁଆ ମାନେ ଚାର ପାଞ୍ଚ ଟା ଏ ଦଶ ଟା ଫୁଟାବା ବୋଲେ ସେ ଛୁଆ ଜନମ କଲା ଫେର୍ ତାହାକେ ଫେର୍ ଲାଲନ୍ ପାଲନ୍ କରସୁଁ ତାହାକୁ ଆରୁ ବଡ଼ କରାସୁ ତାହାକୁ ଛୁଆମାନେ ବଡ଼ ହେଲେ ସେଟା ବିକ୍ସୁ ଘୁଷୁରା ବୋଲି ହେନ୍ତା ଛୋଟ ବେଲୁ ତାହାକୁ ଘିନସୁ ଆରୁ ବଡ଼ ହେବାର୍ ତ ତାହାକେ ଚରା ବୁଲା କରି କୁରା କରି ଯେତେବେଲେ ବଡ଼ ହେଇ ଆସି ତାହେକେ ଆମେ ଦୁଇ ପଇସା ତାମାନେ ବଜାର ନୁ ବିକସୁ